ଆର୍ ଭାରତର ଯେନ୍ ଡ୍ୟାନ୍ସର୍ ଅଛନ୍ ତାଙ୍କର ନାଁ ଟିକେ ମୁଇଁ ତାଙ୍କର୍ ଡ୍ୟାନ୍ସ ପାଇଁ ଯେତ୍କି ଲୋକ ଶିଖାସନ୍ ଆମେ ଦେଖିଛୁଁ ହେଲେ ଭାରତରେ କିଏ ବଡ଼ ଡ୍ୟାନ୍ସର୍ ତାଙ୍କ ନାଁ ବି ଯାଇ ନ ଥିଲି ଇୟାହାନ୍ ଟିକେ ମୋର ମନେ ନେହି ନା ପାର୍ବାର୍ କିନ୍ତୁ ତାଙ୍କର ଡ୍ୟାନ୍ସ ଫ୍ୟାନ୍ସ ଆମେ ସବୁ ଟିଭିରେ ବି ଦେଖ୍ସୁଁ ତାନେ ଆରୁ ଯେତ୍କି ବି ଡ୍ୟାନ୍ସର୍ ଅଛନ୍ ତାମାନେ ଆମର୍ ଭାରତରେ ସମୁକ ଡ୍ୟାନ୍ସର୍ ଆମେ ଦେଖ୍ସୁଁ ଆମେ ବି ଡ୍ୟାନ୍ସ ଫ୍ୟାନ୍ସ ବି କର୍ସୁଁ ତାମାନେ ଆଉ ଆମର୍ ଏ ଧନୁ ଯାତ୍ରା ଯେନ୍ ବରଗଡ଼ରେ ଯେନ୍ ହେସି ସବୁ ସବୁ ଦେଶ୍ର ଲୋକମାନେ ତାଙ୍କ ପାଖକୁ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା ଏଇନେ ବୋଲେ ସବୁ ଦେଶର ଲୋକ୍ମାନେ ଆସନ୍ ସେମାନେ ମାନେ ଡ୍ୟାନ୍ସମାନେ କରୁସନ୍ ନୃତ୍ୟମାନେ କରୁସନ୍ ବହୁତ୍ ବଢ଼ିଆ ତାଙ୍କର ନୃତ୍ୟ ମାନ ଲାଗ୍ସି ଆମକୁ ଦେଖାଲେ ବହୁତ୍ ବଢ଼ିଆ ଲାଗ୍ସି ଆମକୁ ବି ତାମାନେ ବହୁତ୍ ଖୁସି ଲାଗ୍ସି ତାନେ ବାହାରୁ ବାହାର୍ ଦେଶ୍ ନ ଆସି କିରି ଆମକୁ ତାନେ ଡ୍ୟାନ୍ସ ଦେଖି ଥାନ୍ତି ଆମର୍ ସବୁ ଭାରତୀୟ ନାରୀମାନେ ସେମାନେ ଆଉ ବାହାର୍ ବାହାର ବାହାରେ ବି ଆସି କି ଡ୍ୟାନ୍ସମାନେ ଦଉଛନ୍ ସେ ଆମର୍ ଧନୁଯାତ୍ରାରେ ତାମାନେ ଆଉ ବହୁତ୍ ବଢ଼ିଆ ଲାଗ୍ସି ଆମକୁ ଜେଖ୍ବା ଲାଗି ତାପରେ ଡ୍ୟାନ୍ସ ଦେଖ୍ବା ଲାଗି ବହୁତ୍ ବଢ଼ିଆ ଲାଗ୍ସି ଆରୁ ସେ ତାଙ୍କର୍ ଯେତ୍କି ବି ଡ୍ୟାନ୍ସର୍ ଅଛନ୍ତି ଏଇନେ ଆମର ଭାରତରେ ତଲେ ତାମାନେ ଆମର ଯିନ୍ ଭାରତର ଯେନ୍ ଡ୍ୟାନ୍ସରମାନେ ତାଙ୍କର ତଲେ ଅଛନ୍ତି ତାମାନେ ଯେତ୍କି ଡ୍ୟାନ୍ସର୍ ବାହାର୍ ଦେଶ୍ର ଡ୍ୟାନ୍ସର୍ ଆସିଲେ ମାନେ ଭାରତରେ ତଲେ ଆର୍ ତା ମାନେ ଡ୍ୟାନ୍ସର୍ ଦେଖ୍ବା ଲାଗି ମତେ ଭଲ ଲାଗ୍ସି ଆମେ ଅନେକ୍ ଯାଏ ଯାଇସୁଁ ଡ୍ୟାନ୍ସ ଆମେ ନିଜେ କର୍ସୁଁ ଟିଭିମାନଙ୍କୁ ଦେଖିଚୁଁ ଆରୁ ଆମେ ବାହାର୍କେ ତାନେ ଡ୍ୟାନ୍ସ କରି ଆସୁଁ ଆର୍ ଆମର ସମ୍ୱଲପୁର ଅଞ୍ଚଳରେ ବି ଆମେ ଡ୍ୟାନ୍ସମାନେ କରୁଛୁଁ ଆମର୍ ବି ତାନେ ଆମର୍ ବରଗଡ଼ ଅଞ୍ଚଳରେ ବି ଆମର ଗୁଡ଼େ ଡ୍ୟାନ୍ସର୍ ଅଛନ୍ ଶିଶୁ ରଥ କୁଅଁର୍ ଅଛନ୍ ସେମାନେ ବି ମାନେ ଛୋଟ ଛୋଟ ଛୁଆମାନଙ୍କୁ ଡ୍ୟାନ୍ସ ଶିଖଉଛନ୍ ଆଉ ବହୁ ବହୁତ୍ ଜାଗା ନେ ତାମାନେ ପ୍ରସିଦ୍ଧ ହେଇଚନ୍ ବହୁ ଜାଗା ନେ ତାମାନେ ପ୍ରାଇଜ୍ମାନେ ପାଇଚନ୍ ସେ ଛୁଆମାନେ ପ୍ରାଇଜ୍ ବି ପାଇଚନ୍ ଆମେ ଟ୍ରିଶକ୍ତି କମିଚିରେ ଆମର୍ ଯେନ୍ ମାନେ ଦୁର୍ଗା ପୂଜା କର୍ସୁଁ ସେନୁ ବି ତାମାନେ ଆମେ ମାନେ ଡ୍ୟାନ୍ସ ପ୍ରୋଗ୍ରାମ୍ କରୁସୁଁ ସେନୁ ବି ଆମେ ଆମର୍ ଯେତ୍କି ଜାଗା ଗାଁ ମାନେ ଅଛନ୍ ଡ୍ୟାନ୍ସରମାନେ ସିନିୟର୍ ସମସ୍ତଙ୍କୁ ତା ମାନେ ଆମେ ଡାକ୍ସୁଁ ଡ୍ୟାନ୍ସ ପ୍ରୋଗ୍ରାମ୍ ମାନେ ହେସି ସବୁ ଛୁଆମାନେ ପ୍ରାଇଜ୍ମାନେ ଆମେ ଦେସୁଁ ତାଙ୍କ ସମସ୍ତଙ୍କୁ ଫାଷ୍ଟ୍ ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼ ପ୍ରାଇଜ୍ମାନେ ଦେସୁଁ ସମସ୍ତଙ୍କୁ ପ୍ରାଇଜ୍ ମାନ ଦେସୁନ୍ ଆଉ ବହୁତ୍ ଛୁଟ୍ ଛୁଟ୍ ଛୁଆମାନେ ବହୁତ୍ ଜୁନିୟର୍ ସିନିୟର୍ ଏନ୍ତା ଦେଖ୍ସୁଁ ଆରୁ ମାନେ ଯାହା ଡ୍ୟାନ୍ସ ଭଲ୍ ଅଛି ଆମେ ସେନ ସୁରତ ଦାସ ଏ ସୁରତ ଭାଇ ଆମର୍ ଦାନେ ସେନ ପ୍ରାଇଜ୍ ଦେଇସନ୍ ତାନେ ଆର୍ ସିଏ ହଉଛନ୍ ଆମର୍ ବରଗଡ଼ ଅଞ୍ଚଳର ବଡ଼ ମାନେ କଳାକାରଟେ ହଅନ୍ ସେମାନେ ଆରୁ ତାମାନେ ଇନୁ ଦେଖିସୁଁ ଭି ଆର୍ ଇଏ କର୍ସୁଁ ବି